ହ୍ୟାଲୋ ସାର୍ ଆପଣ ଯେଉଁ ପାଞ୍ଚଟା ବହି ଦେଇଛନ୍ତି ସେଗୁଡ଼ିକର ପେପର କ୍ୱାଲିଟି ବହୁତ ଭଲ ଅଛି ଏବଂ ଅକ୍ଷର ଗୁଡ଼ିକ ବହୁତ ସ୍ପଷ୍ଟ ଭାବେ ଦେଖା ଯାଉଛି ତେଣୁ ଏହିଭଳି ବହି ଦେଇଥିବାରୁ ଧନ୍ୟବାଦ ଧନ୍ୟବାଦ ସାର୍ ରଖୁଛି